ସନ୍ତରଣ ଶିଖିବାରେ ମୋର ବହୁ ଇଚ୍ଛା ଥିଲା କିନ୍ତୁ ଭୟ କାରଣରୁ ମୁଁ ସନ୍ତରଣ ଶିଖି ପାରିଲି ନାହିଁ କୌଣସି କଠିନ ପରିସ୍ଥିତିରେ କିଏ ସନ୍ତରଣ କରିବା ଦ୍ୱାରା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ ମୁଁ ସାହାଯ୍ୟ କରିବାର ସୁଯୋଗ ପାଇ ନାହିଁ କିନ୍ତୁ ମୁଁ ଦେଖିଛି ଜଣେ ବୁଡ଼ିଗଲେ ଅନ୍ୟ ଜଣେ ସାହସ ଦେଖାଇ ସାହାଯ୍ୟ କରିଛନ୍ତି ଓ ସନ୍ତରଣ ସମୟରେ ଯଦି ନାକରେ ପାଟିରେ ପାଣି ପଶିଯାଏ ତା'ହେଲେ ସିଏ ଉତ୍ତମ ଭାବେ ସନ୍ତରଣ ଶିକ୍ଷା କରି ନାହିଁ ମୋତେ ସନ୍ତରଣ ଦେଖିବାକୁ ଖୁବ୍ ଭଲ ଲାଗେ କିନ୍ତୁ ନିଜେ ସନ୍ତରଣ କରିବା ପାଇଁ ଭୟ ଲାଗେ